ସାପ ପାରା ବତକ ମଣିଷ ବାଦୁଡ଼ି ଆଦିର ଫୁସ୍ଫୁସ୍ ଏବଂ ବିଶେଷ ଅଙ୍ଗ ତାହାକୁ ଶ୍ଵାସ ସ୍ୱାସ୍ଥ୍ୟ ଯନ୍ତ୍ର ଫୁସ୍ଫୁସ୍ର ସଙ୍କେତ ଓ ପ୍ରସାରଣ ଫଳରେ ଫୁସ୍ଫୁସ୍ ମଧ୍ୟର ବାୟୁ ନାସାପଥ ଦେଇ ପ୍ରବେଶ କରିପାରେ ଓ ବାହାରେ ବାହାରେ ଅଲିଭ୍ ରିଡ଼ଲେ କଇଁଛ କୁମ୍ଭୀର ଭଳି ପ୍ରାଣୀର ଶ୍ଵାସକ୍ରିୟା ଫୁସ୍ଫୁସ୍ ସାହାଯ୍ୟରେ ହୁଏ ଶୀତ ଦିନେ ବେଙ୍ଗ କେଉଁଠି ଥାଏ ସେତେବେଳେ ସେ କିପରି ଶ୍ଵାସକ୍ରିୟା କରେ ବେଙ୍ଗ ଶୀତଦିନ ମାଟି ତଳେ ଅଧିକାଂଶ ସମୟ ରହିଥାଏ ସେତେବେଳେ ତାର ଚର୍ମ ଦ୍ୱାରା ଶ୍ଵାସକ୍ରିୟା କରିଥାଏ